ଆଜ୍ଞା ମୁଁ ଟିକେ ରୋଷେଇ ମୋର ବହୁତ ପସନ୍ଦ ଭେଜେ ଆଇଟମ ଟିକେ ମୋତେ ବହୁତ ଭଲ ଲାଗେ ମୁଁ ଦିନେ ମୋ ସ୍ୱାମୀକୁ ସୁଦ୍ଧା ବହୁତ ଭେଜେ ଆଇଟମ ଖାଇବାକୁ ବହୁତ ଭଲପାଆନ୍ତି ମୁଁ ଦିନେ ମସଲା ଭାତ କରିବା ପାଇଁ ଚିନ୍ତା କଲି ସେଥିରେ ସବୁ ପନିପରିବା ସବୁ କାଟି ଦେଇକିରି ଭଜାଭାଜି କରିକି ସବୁ କଲି ଚାଉଳ ଠିକ ଅନୁସାରରେ ପକେଇକି କଲି ଖାଇବାଟା ବହୁତ ବଢ଼ିଆ ଲାଗିଲା ଭାତଟା ମତେ ଏକଦମ୍ ଟେଷ୍ଟ ଲାଗିଲା ମୋର ଝିଅ ମତେ ପଚାରିଲା ମାଆ ଭାତଟା ତୁ କେମିତି କରିଥିଲୁ ମତେ କାହିଁ ବହୁତ ବଢ଼ିଆ ତୁ ମତେ କହ ମୁଁ ତାକୁ ସେଇଆ କହିଲି ପ୍ରଥମେ ଚାଉଳରେ ପ୍ରଥମେ ଚାଉଳଟା ଧୋଇକିରି ଭାଜି ଦେଇକି ରଖିଦବୁ ତାପରେ ତେଲ ପକେଇ ପିଆଜ କିଛି ଭାଜିଦେଇ ତାପରେ ପରିବା ଟିକେ ତେଲରେ ଛାଣିଦବୁ ତାପରେ ମସଲା କଷି କିରି ପରିବାଟାକୁ କଷି ଦେଇକିରି ପାଣି ଅଳ୍ପଟିକେ ଦେଇକି ଚାଉଳ ଅନୁସାରେ ପାଣି ଦବୁ ଚାଉଳ ଯଦି କପେ ଦେଇଛୁ ତାନେ ଦୁଇ କପ ପାଣି ଦବୁ ସେଇ ଅନୁସାରେ ବସେଇବୁ ବସେଇ ଦେଇକି ସବୁପ୍ରକାର ମସଲା ଟିକେ ଟିକେ ପକେଇ ଦେଇକି ଡ୍ରାଏଫୁଡ଼ ଟିକେ ପକେଇ ଦେଇକିରି ତାପରେ ପ୍ରେସର ବନ୍ଦ କରିଦେବୁ ପାଞ୍ଚ ଛଅ ମିନିଟ ପରେ ପ୍ରେସର ବନ୍ଦ କରିଦବୁ ଥଣ୍ତା ହେଇଗଲା ପରେ ଖୋଲିବୁ ସେ ଦେଖିବୁ ସେ ଭାତଟା କେଡ଼େ ସୁନ୍ଦର ହେଇଥିବା